ମାଛ ଧରା ସହିତ ଜଡ଼ିତ କିଛି ପରିବେଶ ହେଉଛି ଆମର ଯେପରିକି ଆମେ ମାଛ ଧରିଲା ସମୟରେ ବହୁତ ପ୍ରକାର ଅସୁବିଧା ପାଉ ଜଳବାୟୁ ବହୁତ ଦୂଷି ପ୍ରଦୂଷିତ ହୋଇକି ରହିଥାଏ ଆଉ ସେହି ପ୍ରଦୂଷିତ ଜଳବାୟୁରେ ଆମେ ମାଛ ଧରିବାକୁ ବହୁତ ଅସୁବିଧା ହୁଏ ଆଉ ସେହି ଟାଇମରେ ମାଛ ବି ବହୁତ ରୋଗାକ୍ରାନ୍ତ ହୋଇଯା ହୋଇଥାଆନ୍ତି ଏଥିରେ ଆଉ ଏହି ଟାଇପରେ ଆମେ ଜିନିଷ ଆମେ ଏଥିରେ ଫେସ କରୁ ଆଉ ପରିବର୍ତ୍ତନ ତ ଏବେ ସୁଦ୍ଧା ବି କିଛି ପରିବର୍ତ୍ତନ ହୋଇନାହିଁ ଆଉ ପରିବର୍ତ୍ତନ ଆସିବା ପାଇଁ ଆମକୁ କିଛି ସଂରକ୍ଷଣ କରିବାକୁ ପଡ଼ିବ ଆଉ ସେଥିପାଇଁ ଆମକୁ ବହୁତ ବଡ଼ ପଦକ୍ଷପ ନେବାକୁ ପଡ଼ିବ ଯେଉଁଭଳି ଜଳବାୟୁ ଆମର ଠିକ ଠାକ ରହିବ ଆଉ ପରିବେଶ ଠିକ ରହିବ ଆଉ ଯେଉଁ ଆମକୁ ମାଛ ଧରିବାର ଆମର କିରାଡ଼ି କ୍ରିୟା କରିବା ପାଇଁ ଆମକୁ ସୁବିଧା ହେବ ଏହିପରି ସୁବିଧା ଆମେ ଯଦି ପାଇପାରିବୁ ଆମେ ନିଶ୍ଚୟ ସ୍ୱବାଲମ୍ବି ଚାଷୀ ହୋଇପାରିବୁ